ଆମର କନ୍ଧମାଳ ଜିଲ୍ଲାରେ ବହୁତ ଗୁଡ଼ିଏ ଆକର୍ଷଣୀୟ ସ୍ଥଳି ଅଛି ସେଥିରୁ ଓଡ଼ିଶାର କାଶ୍ମୀର ବୋଲି କୁହାଯାଏ ଦାରିଙ୍ଗବାଡ଼ିକୁ ଏଠାରେ ଚା ଚାଷ ବି ହୁଏ ଶୀତ ଦିନେ ବରଫ ସେଠାରେ ବି ପଡ଼େ ଏବଂ ଏହା ସହିତ ବହୁତ ଗୁଡ଼ିଏ ଜଳପ୍ରପାତ ମଧ୍ୟ ଅଛି ସେଥିରେ ହେଲା ଉରମାଗଡ଼ ପୁତୁଡ଼ି ପକଡ଼ାଝର ଅଛି ଏଠାରେ ଗମନାଗମନ ମଧ୍ୟ ଠିକ୍ରେ ନାହିଁ ଯଦି ଠିକ୍ରେ ହୋଇପାରନ୍ତା ସରକାରଙ୍କର ଅଧିକ ଟିକେ ଦୃଷ୍ଟି ଆକର୍ଷଣ ହୁଅନ୍ତା ତାହେଲେ ବହୁତ ବାହାରୁ ମଧ୍ୟ ପର୍ଯ୍ୟଟକ ଏଠାକୁ ଆସନ୍ତେ ଏବଂ ଏଠି ମଧ୍ୟ ଯଦି ଟ୍ରେନ ଲାଇନ୍ କିମ୍ବା ଆମର ଏୟାର ଲାଇନ୍ ସୁବିଧା ବି ଥାଆନ୍ତା ତାହେଲେ ମଧ୍ୟ ଏଠିକି ବହୁତ ଗୁଡ଼ିଏ ପର୍ଯ୍ୟଟକ ଆସିପାରନ୍ତେ ଦେଶ ବିଦେଶରୁ ଆସିପାରନ୍ତେ ତାହେଲେ ବହୁତ ଭଲ ହୁଅନ୍ତା ନାମ ମଧ୍ୟ ବିଖ୍ୟାତ ହୁଅନ୍ତା କନ୍ଧମାଳ ଜିଲ୍ଲାର ବୋଲି ମୁଁ ଆଶା କରୁଛି